ଆମ ଅଞ୍ଚଳରେ ତ ବହୁତ ପ୍ରକାର ଲୋକ ଅଛନ୍ତି ଆଉ ସେ କହିଲା ରକମ ମାନେ କରୁଣ ପାଖରୁ ମାଥ ପାଖରୁ ଭୁଞ୍ଜ ପାଖରୁ ମାଝି ପାଖରୁ ସବୁ ପ୍ରକାର ଲୋକ ଅଛନ୍ତି ଆଉ ତାଙ୍କ ଭାଷା ଅଲଗା ଆମ ଭାଷା ଅଲଗା ଆଉ ସେର ପୂଜା ପାଠ ସବୁ ଅଲଗା ଅଲଗା ଆଉ ତା'ପରେ ହେଲାଣି ଯେ ଆମର ଅଞ୍ଚଳରେ ଚାଲିଚଳଣ ସବୁ ସବୁ ଅଲଗା ଅଲଗା ଆଉ ତା'ପରେ କଥାବାର୍ତ୍ତା ତ ସେ ରକମ ଭଲ ଆଉ କ'ଣ ଭଲ ଭାବରେ ଚାଲିଛି ଆଉ ବାହାର ଲୋକ ଆମ ଓଡ଼ିଶାରେ ସବୁତେ ସବୁ ସମାନ ଅଛନ୍ତି ସଂସ୍କୃତି ସବୁ ସମାନ ଓଡ଼ିଶା ବାହାରେ ଯେଉଁ ଅଛନ୍ତି ତାଙ୍କର ଟିକେ ଅଲଗା ଭାଷା ଆଉ ଆମର ଟିକେ ଅଲଗା ଭାଷା ଆଉ ଆମର ସାଙ୍ଗ ଗୋଟେ ଅଛି ସେ ତା'ର ତାଙ୍କର ହିନ୍ଦୀରେ କଥା ହୁଅନ୍ତି ଆଉ ଆମେ ଚାଲିଚଳଣ ସବୁ ଭଲ ଆଉ ଖାଇବା ପିଇବା ସବୁ ଅଲଗା ଅଲଗା ଆଉ ସେଥିପାଇଁ ଗୋଟେ ଗାଁରେ ଆଉ ସେମାନେ ସେ ବାହାରେ ରହିକି ସେମାନେ ଟିକେ ଅଲଗା ତାଙ୍କର ବ୍ୟବହାର ଭିନ୍ନ ଭିନ୍ନ ଆଉ ଚାଲିଚଳନ ଭିନ୍ନ ଭିନ୍ନ ଆଉ